ହ୍ୟାଲୋ ମୋର ପରିବାରର ସବୁ ପୁରୁଣା ଫଟୋର ଆଲବମ୍କୁ ମୁଁ ଡିଜାଇନ୍ କରି ଡି ଜି ଲକର୍ରେ ବ୍ୟାକ୍ ଅପ୍ ରଖିବାକୁ ଚାହୁଁଛି ତେଣୁ ମୋତେ କିଛି ପ୍ରଭାବଶାଳୀ ଉପାୟ ବିଷୟରେ କୁହନ୍ତୁ ଯେଉଁଟାକି ମୋତେ ବହୁତ ସାରା ଫଟୋ ଏକାସଙ୍ଗରେ ଅପଲୋଡ଼୍ କରିବା କରିବାରେ ସାହାଯ୍ୟ ହେଇପାରିବ